ଆମ ଭାରତର ଇତିହାସ ଖୁବ୍ ଗୌରବମୟ ଏଠିକାର ପ୍ରାଚୀନ କିଛି ଦୁର୍ଗ ଏବଂ ମନ୍ଦିର ମାନ ଖୁବ୍ ପ୍ରସିଦ୍ଧ ଆମ ଭାରତର ଇତିହାସରେ ଲେଖା ହୋଇଥିବା କିଛି ବହୁତ ହି ସମୃଦ୍ଧଶାଳୀ ରାଜା ମାନଙ୍କର କଥା ମଧ୍ୟ ମୁଁ ଶୁଣିଛି ସେ ରାଜା ଏବଂ ରାଜୁଡ଼ା ମାନେ ହିଁ ସେ ମନ୍ଦିର ଗୁଡ଼ିକୁ ଗଢ଼ି ତୋଳିଥିଲେ ଆମ ଭାରତ ବିଶେଷ କରି ମନ୍ଦିର ପାଇଁ ଏବଂ ପ୍ରାଚୀନ କଳାକୃତି ପାଇଁ ପରିଚିତ ସବୁ ଦେଶମାନଙ୍କ ଦୁନିଆରେ ସେଇଥିପାଇଁ ପରିଚିତ ଆମ ଭାରତ ତାର କଳା ଏବଂ ସଂସ୍କୃତି ପାଇଁ ଆମ ଭାରତରେ ବହୁତ ଗୁଡ଼େ ଏପରି କୃତି ଅଛି ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଲୋକମାନେ ଛୁଟି ଆସିଥାନ୍ତି ସେ ସବୁ ଜିନିଷକୁ ଦେଖିବା ପାଇଁ ଆମ ଭାରତରେ ବହୁତ ଗୁଡ଼ାଏ ଶ ଶକ୍ତିଶାଳୀ ରାଜା ଏବଂ ବିଶ୍ୱ ବିଜୟୀ ରାଜା ମଧ୍ୟ ରହିଛନ୍ତି ଆମ ଭାରତର ଇତିହାସରେ ବହୁତ ଗୁଡ଼ାଏ ଯୁଦ୍ଧର ମଧ୍ୟ ବିବରଣୀ ରହିଅଛି ସେ ଯୁଦ୍ଧରେ ଆମେ ବହୁତ୍ ଭଲ ଭାବରେ ବିଜୟ ଲାଭ କରିଥିଲୁ ଯେପରିକି କଳିଙ୍ଗ ଯୁଦ୍ଧ ଆମର ଅଶୋକ ସମ୍ରାଟ କରିଥିଲେ ସେଥିରେ ସେ ଚଣ୍ଡାଶୋକର ଯେଉଁ କାହାଣୀଟି ଅଛି ଖୁବ୍ ଭଲ ଆମ ଭାରତର ଇତିହାସ ବିଶେଷ କରି ନୋବେଲ ହିସାବରେ ପଢ଼ିବାକୁ ମିଳେ କିମ୍ବା ଅନ୍ୟ କେଉଁମାନେ ଇତିହାସର କାହାଣୀ ଯେଉଁଟାକି ସାଧାରଣତଃ ଆମ ପିଲାମାନଙ୍କର ପଢ଼ୁଥିବା ବହିରେ ନଥାଏ ଲେଖାନଥାଏ ତାକୁ ଅଲଗା କରି ଯିଏ ଜାଣିବାକୁ ଚାହିଁବ ସେ ବିଷୟରେ ଯାହାର କିଛି ଥିବ ଜାଣିବାର ଇଚ୍ଛା ସେ ହିଁ ଜାଣିପାରିବ ନହେଲେ ବିଶେଷ କରି ଆମ ଭାରତର ଏହି ଗୌରବମୟ ଉଁ ଇତିହାସ ବିଷୟରେ ହୁଏତ ଆମ ବହିରେ ଲେଖା ନାହିଁ ଏତେ